ହେଲୋ

କୁହନ୍ତୁ ହଁ ଭଲ ଶହେକୁ ତିରିଶ ହଉ ଦଶଟଙ୍କା ହଁ ହଁ ଏଇଟା କି ଘିଅଟା କି କୁହ ହଁ ଯୋଗ କଲେ କ'ଣ କ'ଣ ଫାଇଦା ହୁଏ ଦିଅ ଧୂପ ଦିଅ ହଁ ହଉ ହୁଁ ପଚାରିବି ହଁ ହଁ

ହଉ ହୁଁ

ହୁଁ ହଉ ମୁଁ ତ ପଢ଼ୁଛି ସବୁ କହିଦେବ କାଲିକୁ ନେବି ହୁଁ ହୁଁ

ଏଇଟା ଅଛି ନହେଲେ ହୋଇପାରିବ କଦଳୀ ଫଦଳୀ କିଛି ଅଛି ନାହିଁ ନା ନାହିଁ ଛାଡ଼

ହୁଁ ହୁଁ ହୁଁ ହୁଁ ଦରକାର ନାହିଁ ସକାଳ ଛଅଟାରେ ଦଶଟା ବେଳେ ସୁବିଧା କରିଦେଇଥାନ୍ତି ଆଉ ହଉ ହଉ ହଁ ହଁ ଅଛି ଟିକେ ଟିକେ ଧୂପ ଟିକେ ହଁ ପାଟିରେ କ୍ଷୀର ହୁଁ ହଁ ଯୋଗ ଭଳିଆ କେମତି ହଁ ଗୋଟେ ଗୋଡ଼ ତାପରେ ଭିଜେଇବି ପାଣିରେ ହୁଁ ତାପରେ କଣ' ହୁଏ କୁହନ୍ତୁ ଯୋଗ ପରେ ସାର୍ କୁହନ୍ତୁ ସାର୍ କୁହନ୍ତୁ ହଉ ହଉ

ହଁ ସରିଲା ତିନି ମିନିଟ୍ ହୋଇଯାଇଛି ତିନି ମିନିଟ୍ ଚାରି ଏ ଚାରି ମିନିଟ୍ ହୋଇଗଲା ଚାରି ମିନିଟ୍ ହେଲା ହଉ ସାର୍ ଆଉ କ'ଣ କହିବାକୁ ଅଛି କୁହନ୍ତୁ ହସୁନ ହସୁନ ସିଆଡ଼େ ଯାଉଛି ହଉ ଆଉ କ'ଣ ସାର୍ କୁହନ୍ତୁ ନା ସେତିକିରେ ହେବ

ହଉ